ଆଜ୍ଞା ବାପାଙ୍କର କରିବାର ଥିଲା ଆଜ୍ଞା ଆପଣଙ୍କର କିଛି ସୁବିଧା ଅଛି କି ଆପଣ ଘରୁ ଆସି କେମିତି କରିପାରିବେ ନାଇଁ ନାଇଁ ସେମିତି ନାହିଁ ମୋ ବାପାଙ୍କର ଖାଲି କରିବାର ଥିଲା ଯଦି ଆପଣ କହିବେ ବି ଆମ ଘର ଲୋକ ପାଖ ଘରଙ୍କ ପାଖରେ ଦୁଇଜଣ ଲୋକ ଅଛନ୍ତି ଯଦି ଆପଣ ଆସି କରିପାରିବେ ଯଦି କରିପାରିବେ ଆଉ ନା ନା ମୋ ପାଖରେ ସମୟର ବହୁତ ଅଭାବ ସେଥିପାଇଁ ମୁଁ ଟିକିଏ ଯାଇପାରିବି ନାହିଁ ନାଇଁ ସାର୍ ଟାଇମ୍ ଟିକିଏ ହଉନି ସେଥିପାଇଁ ଟିକିଏ ଯାଇପାରୁନି ନହେଲେ ମୁଁ କେବେଠାରୁ ଯାଇ କରିପାରୁଥାନ୍ତି ତାପରେ ତାଙ୍କ ଟିକିଏ ଗୋଡ଼ ଟିକିଏ ଅସୁବିଧା ଚଲାବୁଲା କରିବାରେ କଷ୍ଟ ହେଉଛନ୍ତି ସେଥିପାଇଁ ସେ ଟିକିଏ ଯାଇପାରୁନାହାନ୍ତି କ'ଣ ଆପଣଙ୍କ ତରଫରୁ କିଛି ସୁବିଧା ଅଛି କି ନାଇଁ ଆ ନାଇଁ ମୁଁ ତ ଯାଇପାରିବିନି ଆପଣ ଗୋଟେ କାମ କରନ୍ତୁ ଆପଣଙ୍କ ସୁବିଧା ହିସାବରେ ଆପଣଙ୍କ ପୋଷ୍ଟାଲ୍ରେ କିଛି ଯଦି ଲୋକ ଥିବେ ତାହେଲେ ଆପଣ ବି ପଠେଇ ଦେଇପାରିବେ କି ଆପଣ ସେ କାମରେ ରହି ଆଉ ଜଣଙ୍କୁ ପଠେଇବେ କି ଆପଣ ଆସିକି ଆପଣଙ୍କ କାମରେ ଆଉ ଜଣଙ୍କୁ ରଖିପାରିବେ ଆପଣଙ୍କ ସୁବିଧା ଆଜ୍ଞା ଆଜ୍ଞା ଆଜ୍ଞା ଚାରିଜଣ କି ପାଞ୍ଚଜଣ ଖଣ୍ଡେ ହେବେ ଆଉ ନା ନା ଏକାଥରେ ଯଦି ଆପଣ ଆସିବେ ଏଇଠି କରିଦେବେ ଆଉ ଆମେ ଆଉ କ'ଣ କରିବୁ ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ ସୁବିଧା ଦେଖି ଆପଣ କରିବେ କିଛି ଅସୁବିଧା ନାହିଁ ଆପଣ ଆପଣ ଯେତେବେଳେ ବି ଆସିପାରିବେ ଆପଣଙ୍କ କାମ ସାରି ଆଜ୍ଞା ଆଜ୍ଞା ନା ନା ମୁଁ ତ ମୁଁ ତ ଘରେ ନଥିବି ମୋର ଟାଇମ୍ ହଉନି ବୋଲି ମୁଁ ନେଇପାରୁନି କିନ୍ତୁ ଆପଣ ଆସିଲେ ବାପା ଘରେ ଥିବେ ଆଉ ଘରେ ଅନ୍ୟମାନେ ବି ଘରେ ଅଛନ୍ତି ସମସ୍ତେ ତେଣୁ ଆପଣ ଆସିଲେ ସେମାନଙ୍କ ସହ ଦେଖା କରି କାର୍ଯ୍ୟ କରି ଯାଇପାରିବେ

ଆଜ୍ଞା ଆଜ୍ଞା